ଆମ ଜିଲ୍ଲାର ବିଭିନ୍ନ ପ୍ରକାର ଅଞ୍ଚଳରେ ବିଭିନ୍ନ ପ୍ରକାରର ସରକାରୀ ପଦକ୍ଷେପମାନ ନିଆଯାଏ ଯାହାଦ୍ଵାରା ଆମ ଯାଜପୁର ଜିଲ୍ଲାରେ ବହୁ ପ୍ରକାର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଲୋକମାନଙ୍କ ଉପରେ ପକାଇଥାଏ ଯେପରିକି ଆମ ଜିଲ୍ଲାରେ ହକି ଫେଷ୍ଟ ବିଭିନ୍ନ ପ୍ରକାରର ସର୍ଭେ ଏବଂ ତା' ସହିତ ଆପାଦ ମାତ୍ରାର କ୍ୟାମ୍ପେନ ତାକୁ ଛାଡ଼ିଦେଲେ ଆମ ଜିଲ୍ଲାରେ ଆମର ମହିଳା ମାନଙ୍କର ଗ୍ରୁପ୍ର ମିଟିଂ ଏହିସବୁକୁ ନେଇ ବହୁଗୁଡ଼ିଏ ପଦକ୍ଷେପ ଆମ ସରକାରୀ ସଂସ୍ଥାମାନେ ନିଅନ୍ତି ଯାହାଦ୍ଵାରାକି ଆମ ଅଞ୍ଚଳରେ ଲୋକମାନଙ୍କର ମନୋବୃତ୍ତିକୁ ବହୁତ ଉପରକୁ ନେଇଥାଏ ଏବଂ ତା' ସହିତ ଆମର ଲୋକମାନଙ୍କର ନୀତି ବିକାଶ ଅଭିବୃଦ୍ଧି ମଧ୍ୟ ହୋଇଥାଏ ତାକୁ ଛାଡ଼ିଦେଲେ ଆମ ଜିଲ୍ଲାରେ ବହୁ ସ୍ଥାନରେ ମିଶନ ଶକ୍ତିକୁ ନେଇ ବହୁଗୁଡ଼ିଏ ଭାଷଣଯୁକ୍ତ ଆୟୋଜନ ଅନୁଷ୍ଠିତ ହୋଇଥାଏ ଯାହାଦ୍ଵାରାକି ଆମ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ବହୁଗୁଡ଼ିଏ ଆଶା ଏବଂ ଭରସା ହୋଇଥାଏ ଆଗକୁ ଯିବା ପାଇଁ